ହଁ ମୁଁ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି ନୃତ୍ୟ ହେଉଛି ମୋର ଏକ କଳା ଯେମିତି ମାଛ ପାଣିକି ଛାଡ଼ି ରହିପାରେନି ପାଣି ହେଉଛି ତା' ଜୀବନ ଠିକ୍ ସେମିତି ନୃତ୍ୟ ହେଉଛି ମୋର ଜୀବନ ସବୁଦିନ ସକାଳେ ପ୍ରଥମେ ନୃତ୍ୟର ଅଭ୍ୟାସ ଜାରି ରଖେ ତାହା ବି ତିନିଘଣ୍ଟା ସମୟ ଦିଏ ମୁଁ ବିଭିନ୍ନ ଜିଲ୍ଲାରେ ମଧ୍ୟ ଅଂଶଗ୍ରହଣ କରିଛି ଆଉ ସେଥିରେ ବହୁତ ପୁରସ୍କାର ପାଇଛି ଯେତେବେଳେ ମୁଁ ନୃତ୍ୟ କରେ ସେତେବେଳେ ମୁଁ ଗୁରୁଙ୍କର ଆଦେଶ ପାଳନ କରେ ସିଏ ମତେ ଯାହା କହନ୍ତି ମୁଁ ତାହା ଅକ୍ଷରେ ଅକ୍ଷରେ ଶୁଣେ ଓ ତାକୁ ମଞ୍ଚରେ ପ୍ରଦର୍ଶନ କରେ ସେଥିପାଇଁ ଗୁରୁ ମୋ ପାଇଁ ଗର୍ବିତ ମନେକରନ୍ତି ମୋର ଏହି ନୃତ୍ୟର କୌଶଳ ଦେଖି ମୋ ବାପା ମାଆ ମଧ୍ୟ ମୋତେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ କରିଥା'ନ୍ତି ସେମାନେ ମଧ୍ୟ ମୋ ପାଇଁ ବହୁତ ଗର୍ବିତ ମୁଁ ଏବେ ଓଡ଼ିଶୀ ନୃତ୍ୟ କରୁଛି ଓ ଏହି ଓଡ଼ିଶୀ ନୃତ୍ୟକୁ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଚେଷ୍ଟା କରିବି ନୃତ୍ୟ ହେଉଛି ମୋର ଏକ କଳା ନୃତ୍ୟ ପାଇଁ ମୁଁ ବହୁତ ଗର୍ବିତ ମନେ କରେ